ହ୍ୟାଲୋ ହଁ ସାର୍ ନମସ୍କାର ସାର୍ ମୁଁ ସସ୍ମିତା ରାଉତ କହୁଥିଲି ସାର୍ ଆଉ କେତେବେଳେ ଖେଳିବାକୁ ଯିବା ହଁ ହଁ ସାର୍ କେତେଟା ବେଳେ କେତେଟା ବେଳେ ବାହାରିବା ହଁ ହଁ ହଁ ସାର୍ କେତେ ଜଣ କେତେ ଜଣ ଦରକାର ହୁଁ ହଁ ହଁ ସାର୍ ହଁ ହଁ ହଁ ହଁ ହଁ ହଁ ହଁ ହଁ ସାର୍ ଆପଣ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ନା ମୁଁ କାହାକୁ କହିବି ହଁ ହଁ ହଁ ହଁ ସାର୍ ଏଥର ଯେମିତି ହେଲେ ସେ ସ୍କୁଲ୍ ପିଲାଙ୍କୁ ହରାଇବା

ଯିନ୍ତି ସାର୍ ଟ୍ରଫି ବଡ଼ ଟ୍ରଫି ଜିତିକି ଆସିବା

ହୁଁ ସାର୍ ଆପଣଙ୍କର ଆଶୀର୍ବାଦ ତ ରହିଲେ ହେଲା ଆଉ ହଁ ଆପଣଙ୍କର ହାତ ଖାଲି ଆମ ଉପରେ ରହିଲେ ଆମେ ସବୁ ପାର ଦଉ ହଁ ହଁ

ହଁ ହଁ ହଁ ସାର୍ ସନ୍ଧ୍ୟା ହେଇଯିବ କି ହଁ ହଁ ହେଲେ ସାର୍ ୟୁନିଫର୍ମରେ ହିଁ ଖେଳିବୁ ଆମେ ହଁ ହଁ ହୁଁ ହୁଁ ହୁଁ ସାର୍ ସେଇଟା ସବୁ ସୁବିଧା ଅଛି ନା ସାର୍ ଯେମିତି ଖରା ହେଉଛି ବହୁତ ଶୋଷ ହେଉଛି ଗ୍ଲୁକୋଜ୍ ଦରକାର ହାଁ ହାଁ ହଁ ହଁ ହୁଁ ହୁଁ ହୁଁ ହୁଁ ହଁ ହଁ ହଁ ହଁ ହଉ ସାର୍ ହଉ ସାର୍ ରହିଲି ନମସ୍କାର